ଆମର ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ପୂଜା ପ୍ରସିଦ୍ଧ ଆଉ କଟକରେ ହେଲା ଦୂର୍ଗାପୂଜା କଟକରେ ବି ସପିଙ୍ଗମଲ ଭଲ ଅଛି ଆଉ ମଲ୍ ବି ଅଛି ଆଉ ରେଷ୍ଟୁରାଣ୍ଟ୍ସ ବି ଅଛି ଆଉ ଢେଙ୍କାନାଳରେ ଲକ୍ଷ୍ମୀ ପୂଜା ଫେମସ୍ ଆଉ ଆମର ଆଉ ସେଇଠି ରାଜାଙ୍କର ନଅର ଅଛି ସିଏ ଗୋଟିଏ ପ୍ରସିଦ୍ଧ ଜିନିଷ ଗୋଟିଏ ଅଛି ଆଉ ଢେଙ୍କାନାଳରେ ବି ଆମର କପିଳାଶ ଅଛନ୍ତି କପିଳାଶ ସେଇଠି ଆଉ ଭୁବନେଶ୍ଵରରେ ମଲ୍ ଅଛି ସପିଙ୍ଗମଲ ଅଛି ସେ ଆଉ ସବୁ ଭୁବନେଶ୍ଵରରେ ବି ଅଛି